ସାଧାରଣତଃ ଗ୍ରାମାଞ୍ଚଳରେ ଯେଉଁ ବଡ଼ ବଡ଼ ଚାଷୀମାନେ ଅଛନ୍ତି ସେମାନଙ୍କର ଭଲ ବହୁତ ଜମି ସେମାନେ ଅଧିକ ଲଗାଇ ଭଲ ରୋଜଗାରକ୍ଷମ ବା ଭଲ ଚାଷରୁ ଭଲ ଇନକମ୍ କରିପାରନ୍ତି କିନ୍ତୁ କ୍ଷୁଦ୍ର ଚାଷୀମାନେ ସେଥିରେ ହନ୍ତ ସନ୍ତ ହୋଇଯାଆନ୍ତି କାରଣ କ୍ଷୁଦ୍ର ଚାଷୀମାନଙ୍କ ପାଖରେ ବିକଳ୍ପ କିଛି ନଥାଏ ସେମାନଙ୍କ ପାଖକୁ ଯେତିକି ମାନେ ଚାହିଁଲେ ଆଜି ମଜୁରୀ ଲଗାଇକି କାମ କରିବା ସେମାନଙ୍କ ପାଖରେ ସବୁବେଳେ ଅଭାବ ଥାଏ କିନ୍ତୁ ବୃହତ ଚାଷୀମାନଙ୍କ ପାଖରେ ଅଭାବ ନଥାଏ ସେଥିପାଇଁ ଏଇ ଯେଉଁ ବୃହତ ଚାଷୀମାନଙ୍କର ଯେଉଁ ତାଙ୍କର ଯେଉଁ ହାକିମ ଦେୟଟା କ୍ଷୁଦ୍ର ଚାଷୀ ମାନଙ୍କ ଉପରେ ପଡ଼ିଥାଏ ଯାହାଫଳରେ ବୃହତ ଚାଷୀଙ୍କ ସହିତ କଲେ ସିଏ ଟଙ୍କାଟେ ହେଲେ ବି ସିଏ ପ୍ରଫିଟ୍ କରି ବାହାରିଯିବେ କିନ୍ତୁ କ୍ଷୁଦ୍ର ଚାଷୀ ଯେଉଁମାନେ ସେମାନେ ଅଧିକ ପରିଶ୍ରମ କରନ୍ତି ଖର୍ଚ୍ଚ ବି କରନ୍ତି କିନ୍ତୁ ସେଇ ହିସାବରେ ଲାଭ ପାଇପାରନ୍ତି ନାହିଁ ସେଥିପାଇଁ କ୍ଷୁଦ୍ର ଚାଷୀମାନେ ସବୁଦିନ ହନ୍ତ ସନ୍ତ ହୋଇଥାନ୍ତି ବୃହତ ଚାଷୀମାନେ ସବୁବେଳେ ଲାଭ ହୋଇ ଆଗକୁ ଯାଇଥାନ୍ତି ଆଉ ସେମାନଙ୍କର ପରିବାର ବହୁତ ସ୍ୱଚ୍ଛଳରେ ଚଳେ କିନ୍ତୁ କ୍ଷୁଦ୍ର ଚାଷୀମାନେ ବହୁତ କଷ୍ଟରେ କଷ୍ଟ ପାଇଥାଆନ୍ତି